ହଁ ଡ୍ରାଇଭର୍ ଭାଇ ଆଉ ଟ୍ରାଫିକ୍ରେ ଗୋଟେ ମାନେ ଫସିଯାଇଛି ଆଉ କେତେ ଟାଇମ୍ କ'ଣ ଲାଗିବ ଟିକେ କୁହନ୍ତୁ ନା ମାନେ ମୋର ଟିକେ ଦରକାର ଅଛି ମାନେ ଜଣଙ୍କର ମୋର ଏଗ୍ଜାମ୍ ଅଛି ନା ଏଗ୍ଜାମ୍ ସମୟରେ ମାନେ ଲେଟ୍ ହୋଇଗଲେ ମାନେ ବହୁତ ମାନେ ଏଗ୍ଜାମ୍ ଦେଇ ହବ ନା ସେଥିପାଇଁ

ଡ୍ରାଇଭର୍ ଯଦି କିଛି କହିବ କେତେ ଟାଇମ୍ ଭିତରେ ଯିବ ନାହିଁ ତ ମୁଁ ଅନ୍ୟ ଗାଡ଼ି ଦେଖିକି ଠିକ୍ କରିକି ଯିବିକି ନାଇଁ ସେଇଟା ମୁଁ ଦେଖିବି ନା ଯାହା ହେଲେ ବି ସେଥିପାଇଁ ମୁଁ କହୁଛି ଯେ କେତେ କ'ଣ ଲାଗିବ ଟାଇମ୍ ଟିକେ କୁହ କାରଣ ସେପଟେ ଏକ୍ଜାମ୍ ନଦେଲେ ପେପର୍ ବ୍ରେକ୍ ରହିଯିବ ଏଇ ଟାଇପ୍ର ଦୁନିଆ ମାନେ ସେଥିପାଇଁ ଆଉ ଟ୍ରାଫିକ୍ ତ ଏମିତିରେ ପୁରା ଜାମ୍ ଅଛି କେତେବେଳେ ଖୋଲିବ କିଛି ଗ୍ୟାରେଣ୍ଟି ନାହିଁ କାରଣ ଦୁଇଶହ ତିନିଶହ ଗାଡ଼ି ପଛରେ ପୁରା ଅଛନ୍ତି ତ ସେଥିପାଇଁ ଟିକେ ଯଦି କହିବେ ବୋଲେ ଭଲ ହୁଅନ୍ତା ଆଉ କେତେ ଟାଇମ୍ ଭିତରେ ଲାଗିବ କି କ'ଣ ସେଇଟା କହିଲେ ଭଲ ହୁଅନ୍ତା ହେଲେ ମୁଁ ଭାବୁଛି ଆଉ ହଁ ହଁ ହଁ ନାହିଁ କେତେ ସମୟ ମାନେ ଦଶ ମିନିଟ୍ କି ପନ୍ଦର ମିନିଟ୍ କି ଯାହା ବି ଲାଗେ ମତେ ଜଣେଇଲେ ଭଲ ହୁଅନ୍ତା ନା କ'ଣ